ମୋର ପ୍ରିୟ ଚାଷ ହେଉଛି ଧାନ ଧାନରେ ଆମେ ବହୁତ ଲାଭମୟ ହେଉଛୁ ଲାଭ ଧାନ ପ୍ରାୟ ପ୍ରାୟ ନବେ ଦିନ ଲାଗିଥାଏ ଧାନ ଚାଷ କରିବା ପାଇଁ ଧାନ ଚାଷ ସରିଲା ପରେ ପରେ ପୁଣି ମୁଗ ମୁଗ ବିରି କୋଳଥ ଏ ବି ଚାଷ ହୁଏ ସେ ଚାଷରେ ଆମେ ବହୁତ ଲାଭବାନ ହେଉଛୁ ଲାଭବାନ ଧାନ ମୁଗ କପା ବହୁତ ଚାଷ ଆମେ କରୁ ସେ ଚାଷରେ ଆମେ ବହୁତ ଲାଭବାନ ବି ହୋଇଥାଉ